ଆମେ ଯଦି ଭାଷା ଦେଖିବା ଭାଷା ହେଉଛି ଗୋଟେ ମାଧ୍ୟମ ସାଧାରଣତଃ ମନର ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିବା ପାଇଁ ତଥା ଅନ୍ୟର ଭାବକୁ ବୁଝିବା ପାଇଁ ଆମେ ଭାଷାର ବ୍ୟବହାର କରିଥାଉ ତ ଓଡ଼ିଆ ଭାଷା ସେଥିମଧ୍ୟରୁ ଯଦି ଏହାର ଇତିହାସ ଦେଖିବା ଏହାର ସଂସ୍କୃତି ଦେଖିବା ବିଭିନ୍ନ ଭାଷା ବିଭିନ୍ନ ସଂସ୍କୃତି ବିଭିନ୍ନ ଅଞ୍ଚଳ ଦ୍ୱାରା ସେ ପ୍ରଭାବିତ ହୋଇଥାଏ ଯଦି ଆମେ ଆମର ଓଡ଼ିଶାର ଭୌଗୋଳିକ ଅବସ୍ଥିତି ଦେଖିବା ସାଧାରଣତଃ ଆମେ ଜାଣିଛେ ପୂର୍ବରେ ସାଧାରଣତଃ ପଶ୍ଚିମବଙ୍ଗ ରହିଛି ଯାହାଦ୍ୱାରା କି ସାଧାରଣତଃ ଆମର ଓଡ଼ିଶାର ପୂର୍ବ ଦିଗରେ ଥିବା ରାଜ୍ୟମାନେ ପଶ୍ଚିମବଙ୍ଗର ଭାଷା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଇଥାନ୍ତି ଏତଦ୍ ବ୍ୟତୀତ ଆମେ ଯଦି ଦେଖିବା ଓଡ଼ିଶାର ପଶ୍ଚିମ ଭାଗକୁ ଦେଖିବା ପଶ୍ଚିମ ଦିଗକୁ ଦେଖିବା ଯେଉଁ ରହିଛି ଆମର ବଲାଙ୍ଗୀର କୁହନ୍ତୁ ସେ ସବୁ ସାଧାରଣତଃ ଆମର ବିଶେଷ ଭାବରେ ଛତିଶଗଡ଼ ଏଇସବୁ ଭାଷା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଇଥାଏ ଏତଦ ବ୍ୟତୀତ ତାର ସଂସ୍କୃତି ଯେଉଁ ରହିଛି ଆମର ଓଡ଼ିଶାର ଯେଉଁ ସଂସ୍କୃତି ରହିଛି ଏବେ ବହୁ ମାତ୍ରାରେ ଅନ୍ୟ ଅନ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହେଇଥିବାର ଯଦି ଦେଖିବାକୁ ପାଇବା ଆମେ ସାଧାରଣତଃ ଆଗରୁ କ'ଣ ହୁଏ ନା ଆମେ ଜାଣିଛେ ଆମର ବାରମାସରେ ତେର ପର୍ବ କିନ୍ତୁ ଏବେ କ'ଣ ହେଉଛି ନା ଅନ୍ୟ ସଂସ୍କୃତି ଯେଭଳି ଆମେ ଦେଖିବାକୁ ପାଇବା ଭାଲେଣ୍ଟାଇନ୍ସ ଡ଼େ ତା'ପରେ କ'ଣ କ'ଣ ଯାହା ବି ସବୁ ଡ଼େ ରହିଛି ସେଇ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଉଥିବାର ଆମେ ଦେଖିବାକୁ ପାଇବା ଏତଦ୍ ବ୍ୟତୀତ ଯଦି ଆମେ ଓଡ଼ିଆର ଆମର କ'ଣ ତାର ଶବ୍ଦ ଭଣ୍ଡାର ଦେଖିବା ଆମେ ଜାଣିଛେ କ'ଣ ଆମର ଚାରିଟା ଶବ୍ଦ ଭଣ୍ଡାର ରହିଛି ତତ୍ସମ ତଦ୍ଭବ ଦେଶଜ ବୈଦଶିକ ତ ଯେଉଁ ବୈଦେଶିକ ଭାଷାମାନ ରହିଛି ସେ ଇଂରାଜୀ କୁହନ୍ତୁ ପର୍ତ୍ତୁଗୀଜ୍ କୁହନ୍ତୁ ତୁର୍କୀ କୁହନ୍ତୁ ଏଇଭଳି ବିଭିନ୍ନ ଭାଷା ଦ୍ୱାରା ସେ ପ୍ରଭାବିତ ହେବାର ଆମେ ଦେଖିବାକୁ ପାଇବା ତ ଓଡ଼ିଶା ଏଭଳି ଗୋଟେ ରାଜ୍ୟ ସିଏ କ'ଣ କରେ ନା ସମସ୍ତଙ୍କୁ ତାର ଗର୍ଭରେ ସେ ସାଧାରଣତଃ ଧାରଣ କରିଥାଏ ତ ସିଏ ଏଭଳି ଗୋଟେ ମାନେ ମାତୃଭୂମି ଯିଏ କି ସମସ୍ତଙ୍କୁ ସିଏ ଏକାଠି କରିକି ସିଏ ଆଗେଇ ଚାଲିଥାଏ ତାର କଷଟି ପଥରେ ତ ଓଡ଼ିଆ ଭାଷା ଆମର ମାତୃଭାଷା ଯିଏକି ଆମ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର କଥା ତ ଆମେ ଜାଣିବା ଏଇଭଳି ଭାବରେ ଏହାର ଇତିହାସକୁ ଯଦି ଏହାର ଇତିହାସର ପୃଷ୍ଠା ଓଲଟେଇବା ତା'ହେଲେ ବିଭିନ୍ନ ଭାଷା ବିଭିନ୍ନ ସଂସ୍କୃତି ବିଭିନ୍ନ ଅଞ୍ଚଳ ଭେଦରେ ପ୍ରଭାବିତ ହେଇଛି